ହୁଁ ପୂର୍ଣ୍ଣଭାଇ ଜାଣିଛନ୍ତି ନା ପୁରୀରେ ହେଉଛି ଭଲ ଫଙ୍କସନ୍ ହେଉଛି ସେଇଠି ଏବେ ଫଙ୍କସନ୍ ଚାଲିଛି ନା ଜାଣଛ କି ତା' ବିଷୟରେ ନା ଜାଣିନ କିଛି ହଁ ହଁ ହଁ ଏବେ ନୂଆ ଫଙ୍କସନ୍ ଚାଲିଛି ସବୁ ତ ବୁଲିବାକୁ ଆସିବ ଭଲ ଭଲ ଫଙ୍କସନ୍ ଚାଲିଛି ଖାଇବା ବି ଭଲ ଭଲ ଅଛି ତ ସେଇଠି ନୂଆ ନୂଆ ଆର୍ଟିଷ୍ଟ୍ ବି ଆସୁଛନ୍ତି ଏପରି କି ହ୍ୟୁମାନ୍ ସାଗର ଆସୁଛନ୍ତି ଏବଂ ହିନ୍ଦୀର ଆର୍ଟିଷ୍ଟ୍ କିଏ ଗୋଟେ ଜଣେ ଆସୁଛନ୍ତି ସିଙ୍ଗର୍ ବି ଆସୁଛନ୍ତି ସିଙ୍ଗର୍ ତ ହ୍ୟୁମାନ୍ ସାଗର ହେଇଗଲେ ଏମିତି ବହୁତ ଆକ୍ଟର୍ ବି ଆସୁଛନ୍ତି ଓଡ଼ିଆ ଆକ୍ଟର୍ ପପୁ ପମ୍ ପମ୍ ହେଉଛନ୍ତି କମେଡ଼ି ଏବଂ ବିଭିନ୍ନ ଆକ୍ଟର୍ ବି ଆସୁଛନ୍ତି

ନାଇଁ ନାଇଁ ସେତେ ଅଧିକ ପଇସା ନୁହଁ ଯେ ଟିକେଟ୍ ନେଉଛନ୍ତି ସେତିକି କିନ୍ତୁ ଆଉ ଯାହା ବୁଲାବୁଲି ଖାଦ୍ୟ ଖାଉଛୁ ନିଜ ହାତରୁ

ନର୍ମାଲି ଅଛି ଆଜି ଅବଢ଼ା ଦେଉଛନ୍ତି ମୁଖ୍ୟତଃ ଅଛି ଅବଢ଼ା କିନ୍ତୁ ରାତିବେଳେ ମିଳି ପାରିନ କହି ପାରିବିନି କିନ୍ତୁ ଯଦି ଠିକ୍ ହୁଁ ତ ସେଇ ଅନୁସାରେ

ହଁ ଓଡ଼ିଶୀ ବି ଅଛି ଓଡ଼ିଶୀ ନୃତ୍ୟ ବି ଅଛି ତ ଫାଷ୍ଟ୍ ଓଡ଼ିଶୀ ରହିବ ନା ତ ଫାଷ୍ଟ୍ ଶୋଠାରୁ ଆରମ୍ଭ କରିବା ତ ତିନିଟା ସାଢ଼େ ତିନିଟାରୁ ଆସିଲେ ହଁ ତିନିଟା ସାଢ଼େ ତିନିଟାରୁ ଆସିଲେ ଏ ସାଢ଼େ ତିନିଟାରେ ପହଞ୍ଚିବା ସାଢ଼େ ଦୁଇଟାରେ ବାହାରିଲେ ସାଢ଼େ ତିନିଟାରେ ପହଞ୍ଚିବା ଅବଢ଼ା ଖାଇବା ଅବଢ଼ା ଖାଇସାରିକି ଟିକିଏ ସି ବିଚ୍ ଆଡ଼େ ବୁଲାବୁଲି କରିକି ତ ସନ୍ଧ୍ୟା ବେଳକୁ ଶୋ ଦେଖିବାକୁ ବସିଯିବା

ହଁ କିଛି ନାହିଁ ହଁ କିଛି ଅସୁବିଧା ନାହିଁ ଆଉ ଗୋଟେ ବନ୍ଧୁ ବି ନେଉକି ଆସେ କିଛି ନାହିଁ ଆରାମ ଯେ ବୁଲାବୁଲି କରିବା ତାଙ୍କୁ ବି କହିଦେବୁ ଟାଇମ୍ରେ ଆସିବେ ହେରି ଆଉ ଯଦି ଲେଟ୍ ରାତି ବି ହେଇପାରେ କାହିଁକିନା ଫଙ୍କସନ୍ ସରୁ ସରୁ ନଅଟା ଦଶ ଏଗାରଟା ବି ହେଇଯାଉଛି ତ ଲେଟ୍ ବି ହେଇପାରେ ହୁଁ ହୁଁ ହୁଁ ହଁ ମୋର ବି ଗୋଟେ ସାଙ୍ଗଟେ କହୁଥିଲା ଯିବ ବୋଲି ତାକୁ ମୁଁ କିଛି କହିନି ତାକୁ କହିବି ଏବେ ଫୋନ୍ କରି କହିବି ଦେବି ଯଦି ଆମେ ବାହାରି ସିଏ ବାହାରିକି ଥିବ ତାର ମୋର ଯିବୁ ଭେରି ତୁମେ ବି ସିୟାଡ଼ୁ ସିୟାଡ଼ୁ ଆସିବ ଭାରି ଦୁଇଜଣ ଚାରିଜଣ ମିଶିକି ଯିବୁ ହେରି ଏକାଥରେ ଆଉ ହୁଁ

ହଁ ସିଆଡ଼ୁ ଖାଇପିଇ କି ଆସିଲେ ହେରି ଭଲ ହେବ କାଇଁନା ଘରେ ପହଞ୍ଚୁ ଏଗାରଟା ରାତି ହେଇଯିବ କି ବାରଟା ହେଇପାରେ ସେଥିପାଇଁକା ଆଉ ଯାଇଁକି ଶୀଘ୍ର ଗଲେ କି ଫ୍ରଣ୍ଟ୍ ସିଟ୍ରେ ବସିକି ଦେଖିପାରିବା ନହେଲେ ପଛକୁ ଯାଇଁକି ଖାଲି ଦେଖୁଥିବା ଖାଲି ଉପର ଲାଇଟ୍ ଦେଖୁଥିବା ଦେଖିପାରିବାନି ଆଉ

ହଁ ସେୟା କରିବା ତାହାଲେ କାଲି ଶୀଘ୍ର ଆସିବୁ ହେରି ଆଉ ହୁଁ ହଁ ହୁଁ ସାଢ଼େ ଦୁଇଟା ଦୁଇଟା ପାଖାପାଖି ଆସ ଭାରି ବାହାରିକି ତ ତିନିଟା ସାଢ଼େ ତିନିଟାରେ ପହଞ୍ଚିବା ଆରାମସେ ବୁଲାବୁଲି କରି ଖାଇ ପିଇକି ଦେଖିବା ଆଉ ନ ହଉ ହଉ ରଖୁଛି